ପିଲାମାନଙ୍କ ବିକାଶ ପାଇଁ ଅଧିକା ବହି ପଢ଼ିବା ଠିକ୍ ଲେଖିବା ଯେତିକି ସମୟ ଲେଖି ପାରିବେ ସେମାନେ ବହୁତ ଭଲ ଯେତେ ପଢ଼ି ପାରିବେ ଲାଇବ୍ରେରୀ ହେଲା କି ପ୍ରାଇଭେଟ୍ କୋଚିଂ କ୍ଲାସେସ ହେଲା ସେଇଥିରେ ସେ ଯେତେ ଯେତିକି ପଢ଼ି ପାରିବେ ସେତିକି ସେମାନେ ଭଲ ଲେଖି ପାରିବେ ଅଭ୍ୟାସ ରହିବ ଆଉ ଲେଖିବା ଟା ପଢ଼ିବା ଟା କ'ଣ ମନରେ ରହିଯାଏ ଆଉ ଟି ଭି ଆଉ ଅନଲାଇନ ମାଧ୍ୟମରେ ଯେତିକି ପାଠ ପଢ଼ା ହେଉଛି ଏସବୁ ରେ ଅଳ୍ପ ସମୟ ପାଇଁ ମନେ ରହିବ ତାପରେ ପୁଣି ଟି ଭି ଆଉ ସେ ଇଣ୍ଟରନେଟ ମୋବାଇଲ ଯେଉଁ ଖେଲିଲେ ହିଁ ସେମାନେ ଜାଣିପାରିବେ ସେଇ ସକାଶେ ବହି ପଢ଼ିବା ଟା ପିଲା ମାନଙ୍କ ପାଇଁ ଭଲ ଆଉ ଯେତେ ଲେଖି ପାରିବେ ନୋଟସ୍ ହେଲା ତାପରେ ଗଲା ଆମର ସେଇଟା କୁ ପୁଣି ଆଉ ଥରେ ରିଭାଇଜ୍ କରିକି ଯେତିକି ପଢ଼ି ପାରିବେ ସେତିକି ଭଲ ଆଉ ଟି ଭି ଅନଲାଇନ ମାଧ୍ୟମରେ କିଛି କିଛିଟା ମନେ ରହୁଛି ଭଲ କହିଲେ ଚଳେ କିନ୍ତୁ ପଢ଼ିବା ଟା ଯେତେ ପଢ଼ି ପାରିବେ ସେତିକି ଭଲ